ମୁଁ ସାଧାରଣତଃ ଲୋକମାନଙ୍କ ସହିତ ବସି ଭୋଜନ କରିବାକୁ ମୋତେ ଭଲଲାଗେ ଆଉ ଯେଉଁଠି ଅଧିକ ଲୋକ ବସିଥାନ୍ତି ବଡ଼ ବଡ଼ ବଡ଼ ସାନ ଲୋକ ବସିଥାନ୍ତି ମୁଁ ସେଇ ଜାଗାରେ ଖାଇବାପାଇଁ ବହୁତ ପସନ୍ଦ କରେ ଆଉ ତା'ପରେ ଆମ ଘରେ ସାଧାରଣତଃ ଯେତେବେଳେ ଶ୍ରାଦ୍ଧ କିମ୍ବା ଛୁଆଙ୍କର ଜନ୍ମଦିନ ଯେତେବେଳେ ପାଳନ କରାଯାଏ ସେତେବେଳେ ମୋର ସାଙ୍ଗସାଥି ବନ୍ଧୁବାନ୍ଧବ ସାହି ପଡ଼ିଶାର ଲୋକମାନଙ୍କୁ ମୁଁ ଡ଼ାକି ସେମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରି ସେମାନଙ୍କ ସହିତ ମଧ୍ୟ ଭୋଜନ ମୁଁ କରିଥାଏ ତା ସହିତ ଯେତେବେଳେ କୌଣସି ପୂଜାପର୍ବାଣୀ ହୁଏ ସେଠି ମଧ୍ୟ ମୁଁ ଯାଇକି ଖାଇଥାଏ ତା ସହିତ ବାହାଘର ବ୍ରତଘରରେ ମଧ୍ୟ ମୁଁ ମୁଁ ସମସ୍ତଙ୍କ ସହିତ ମିଶି ମଧ୍ୟ ଖାଇଥାଏ ଯେକୌଣସି ମନ୍ଦିରରେ ଯଦି କୌଣସି କାର୍ଯ୍ୟକ୍ରମ ହୁଏ ସେଠି ମଧ୍ୟ ବିଭିନ୍ନ ଆଡୁ ଲୋକ ଆସିଥାନ୍ତି ଆଉ ସେଠି ମଧ୍ୟ ମୁଁ ଯୋଗ ଦେଇଥାଏ ଯୋଗଦେଇ ସମସ୍ତଙ୍କର ସେବା ଶୁଶ୍ରୂଷା କରିଥାଏ ତା ସହିତ ସେଠି ମଧ୍ୟ ମୁଁ ବି ଭୋଜନ କରି ଲୋକମାନଙ୍କ ସହିତ ମିଶାମିଶି କରି ମଧ୍ୟ ସେଠୁ ମୁଁ ମୋତେ ବି ବହୁତ ଖୁସି ଲାଗେ ଆଉ ଏହା ଏକ ଆନନ୍ଦର କଥା